ଆମ ଅଞ୍ଚଳରେ ଏକ ଗ୍ୟାସ୍ ସିଲିଣ୍ଡର୍ ଜାଗାରେ ଗ୍ୟାସ୍ ବଣ୍ଟାଯାଉଥିଲା ଯାହାକି ସରକାରଙ୍କ ଦ୍ଵାରା ଫ୍ରି'ରେ ବା ମାଗଣାରେ ମିଳୁଥିଲା ଏବଂ ମୋର ସ୍ତ୍ରୀ କହିଲେ ମୋତେ ଗ୍ୟାସ୍ ଟା ନେଇଆଣିବା ପାଇଁ କିନ୍ତୁ ମୁଁ ମୋର ସ୍ତ୍ରୀଙ୍କୁ କହିଲି ସେଇ ଫ୍ରି ବା ମାଗଣା ଗ୍ୟାସ୍ ଆଣିବା ନାହିଁ ଏବଂ ଯାହାଫଳରେ ମୁଁ ମାର୍କେଟ୍ ଗଲି ଏବଂ ସେଇ ମାର୍କେଟ୍ ବା ବଜାରକୁ ଯାଇକି ଗୋଟିଏ ଦାମିକିଆ ଗ୍ୟାସ୍ କିଣିକି ଆଣିଲି ତା ସହ ମୋତେ ଫ୍ରି'ରେ ମିଳିଲା ଯାହା ହୋଉଥିଲା ଗ୍ୟାସ୍ ର ପାଇପ୍ ଏବଂ ଚୁଲ୍ହା ଯାହା ମୋତେ ପାଞ୍ଚହଜାର ପଡ଼ିଥିଲା ଏବଂ ସେହି ଚୁଲ୍ହା ପାଇପ୍ ଏବଂ ଗ୍ୟାସ୍ ମୁଁ ଆଣିକି ଆମ କିଚେନ୍ ରୁମ୍ ରେ ଲଗେଇଲି ଏବଂ ଯେତେବେଳେ ମୁଁ ଗ୍ୟାସ୍ଟା ଲଗେଇଲି ଗ୍ୟାସ୍ରୁ କିଛି ପବନ ପାସ୍ ହେଉଥିଲା ତା ଫଳରେ ମୁଁ ମାଚିସ୍ ଲଗେଇ ଯେତେବେଳେ ଚେକ୍ କଲି ତାହା ଜଣାପଡ଼ିଲା ଗ୍ୟାସ୍ ଟା ଲିକେଜ୍ ହେଉଅଛି ଏବଂ ସେଇ ଗ୍ୟାସ୍ଟା ବହୁତ ଦାମିକିଆ ଥିଲା ଆଉ ଯେତେବେଳେ ମୁଁ ମେକାନିକ୍କୁ ଡାକିଆଣି ଗ୍ୟାସ୍ଟା ଠିକ୍ ଭାବରେ ଲଗେଇଲି ସେଇ ଗ୍ୟାସ୍ଟା ପୁଣିଥରେ ଖରାପ ହେଇଗଲା ବା ସେଇ ଗ୍ୟାସ୍ରେ ଲିକେଜ୍ ହୋଉଥିଲା ଏବଂ ସେଥିରୁ ପାଣି ମଧ୍ୟ ବାହାରୁଥିଲା ଏବଂ ଯେତେବେଳେ ମୁଁ ସେଇ ଗ୍ୟାସ୍ଟାକୁ ଧରିକି ଦୋକାନୀ ପାଖକୁ ଗଲି ଦୋକାନୀ କହିଲା ଗ୍ୟାସ୍ର ପ୍ରୋବ୍ଲେମ୍ ଅଛି ତ ଆମେ କିଛି କରିପାରିବୁ ନାହିଁ ଆପଣ ଗ୍ୟାସ୍ଟାକୁ ନେଇ ଯାଆନ୍ତୁ ଏବଂ ମୁଁ ସେଇ ଗ୍ୟାସ୍ଟାକୁ ଧରିକି ଘରକୁ ପୁଣିଥରେ ପଳେଇ ଆସିଲି ଏବଂ ସେଇ ଗ୍ୟାସ୍ଟା ମୋତେ ପାଞ୍ଚହଜାର ଟଙ୍କା ଦାମିକା ପଡ଼ିଥିଲା କିନ୍ତୁ ଠିକ୍ରେ କାମକଲା ନାହିଁ ଏବଂ ପୁଣିଥରେ ଗ୍ୟାସ୍ଟାକୁ ତିଆରି କରି ଲଗେଇଲି ଯେତେବେଳେ ଗ୍ୟାସ୍ଟାରୁ ପାଣି ପୁଣିଥରେ ବାହାରିଲା ଏବଂ ଗ୍ୟାସ୍ରୁ ପବନ ମଧ୍ୟ ବାହାରିଲା ଏବଂ ସେଇ ଗ୍ୟାସ୍ରେ କିଛି ପରିମାଣ ମାତ୍ରରେ ପାଣି ମିଶା ଯାଇଥିଲା ଏବଂ କିଛି ପୁରୁଣା ଗ୍ୟାସ୍ ବା ନକଲି ଗ୍ୟାସ୍ ମିଶା ଯାଇଥିଲା ଯାହାଫଳରେ ଗ୍ୟାସ୍ କାମକଲା ନାହିଁ ଏବଂ ସରକାରଙ୍କ ଦ୍ଵାରା ଯୋଉ ଫ୍ରି'ରେ ମିଳୁଥିବା ଗ୍ୟାସ୍ ତା ଠିକ୍ରେ କାମ କରୁଥିଲା କିନ୍ତୁ ଏଇ ଗ୍ୟାସ୍ ପାଞ୍ଚହଜାର ଟଙ୍କା ଦାମିକିଆ ନେଲା କିନ୍ତୁ ଠିକ୍ରେ କାମକଲା ନାହିଁ ଯାହାଫଳରେ ମୋର କିଛି ପରିମାଣ ମାତ୍ରାରେ ଅର୍ଥ ବା ପଇସା ଖର୍ଚ୍ଚାନ୍ତ ହେଇଗଲା ମାତ୍ର ଗ୍ୟାସ୍ କାମଦେଲା ନାହିଁ ଏବଂ ଏହା ଆମେ କିଛିଦିନ ପର୍ଯ୍ୟନ୍ତ ଗ୍ୟାସ୍ ରେ ରୋଷେଇ କରିପାରିଲୁ ନାହିଁ ଯାହାଫଳରେ ଅନେକ ଅସୁବିଧା ମଧ୍ୟ ଆମକୁ ହେଲା ତେଣୁକରି ଏହି ଗ୍ୟାସ୍ଟା କୁ ମୁଁ ଆଗାମୀ ଦିନରେ ଆଣିବି ନାହିଁ ସରକାରଙ୍କ ଦ୍ୱାରା ଯୋଉ ଗ୍ୟାସ୍ଟା ଫ୍ରି'ରେ ବା ମଗଣାରେ ମିଳୁଛି ତହା ଶସ୍ତା ହେଇପାରେ କିନ୍ତୁ ଭଲ କାମକରେ କିନ୍ତୁ ବଜାରରେ ଯୋଉ ଗ୍ୟାସ୍ଟା ମିଳୁଛି ତାହା ନକଲି ମଧ୍ୟ ଅଟେ ତ ସେଇ ଗ୍ୟାସ୍ ଆଉ ମୁଁ ପୁଣିଥରେ ଆଣିବି ନାହିଁ ଯେଣୁକରି ସେ ଗ୍ୟାସ୍ ମୋତେ ବହୁତ ସମସ୍ୟା ଦେଇଥିଲା